ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କ ପାଇଁ ପଶୁପାଳନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପଶୁମାନେ ନା କେବଳ ମାଂସ ଅଣ୍ଡା କ୍ଷୀର ଦେଇଥାନ୍ତି ଅଥବା ସିଏ କିଛି ଗୃହ କର୍ମରେ ମଧ୍ୟ ଆମକୁ ସାହାଯ୍ୟ କରିଥାନ୍ତି ଯେପରି ବଳଦମାନେ ଆମ ଚାଷ କରୁଥିବା ଭୂମିରେ ଖୁବ୍ ଯୋଗଦାନ ତାଙ୍କର ରହିଅଛି ଶଗଡ଼ ଗାଡ଼ିରେ ବଳଦ ବିନା ଶଗଡ଼ ଗାଡ଼ି ଚାଲିବ ନାହିଁ କିମ୍ବା ହଳ ବୁଲାଯାଇ ପାରିବନାହିଁ ଗାଈମାନେ ଆମ ହଳ ଚାଷ କରିବାରେ ଖୁବ୍ ଯୋଗଦାନ ଦେଇଅଛନ୍ତି କୁକୁଡ଼ା ଅଣ୍ଡା ମାଂସ ସବୁ ଦେଇଥାଏ ଏଇ ସବୁ ଜିନିଷର ବେପାର କଲେ ଓ ଆମେ ବହୁତ ଗୁଡ଼ାଏ ଲାଭର ପ୍ରାର୍ଥୀ ହୋଇପାରିବା କ୍ଷୀରର ବ୍ୟବସାୟ ମଧ୍ୟ ଆମେ କରିପାରିବା ଦିନକା ଦୁଇରୁ ତିନ ବାଲ୍ଟି କ୍ଷୀର ଯଦି ଆମେ ସଂଗ୍ରହ କରିପାରିବା ତାହେଲେ ତାକୁ ବିକି ଆମେ ଖୁବ୍ ଏକ ରୋଜଗାର କରିପାରିବା ତା'ଦ୍ୱାରା ଆମେ ଘିଅ ବନେଇପାରିବା ଏବଂ ନାନା ରକମର ଜିନିଷ ଯୋଉଟା କ୍ଷୀରକୁ ପକ୍ରିୟାର ସହିତ ବନା ଯାଇପାରେ ତା ସହିତ ଆମେ ସେଗୁଡ଼ିକ ବିକି ଏକ ଛୋଟ ଆମର ବ୍ୟବସାୟ କରିପାରିବା ଯାହାକୁ ଆମ ଗ୍ରାମାଞ୍ଚଳରେ ହିଁ ଚଳାଇବା ଯାହାଦ୍ୱାରା ନିତିଦିନିଆ କଥାରେ ଆମ ଘରକୁ କିଛି ନା କିଛି ଟଙ୍କା ପଇସା ଆସୁ ହିଁ ଥିବ ଯାହାଦ୍ୱାରା ଆମର ଏବଂ ଆମ ଘରର କିଛି ମଙ୍ଗଳ ହୋଇପାରିବ